ବଗିଚା ଆରମ୍ଭ କରିବାକୁ ମୋତେ ବହୁତ ଭଲ ଲାଗେ ଏଇଥିପାଇଁ ବଗିଚା ମୁଁ ଆରମ୍ଭ କରିଥିଲି ଯେ ବଗିଚା ଆମେ କରିବା ଦ୍ଵାରା ଆମର ବର୍ଷସାରାର ଭଲ ତାଜା ପନିପରିବା ଖାଇ ପାରିବା ଯେମିତି ଆମେ ବାହାରୁ ସାର ଜିନିଷ ସାରର ପନିପରିବା ଖାଉଛନ୍ତି କିନ୍ତୁ ଆମେ ଯଦି ନିଜେ ବଗିଚାଟି କରିବା ତା'ହେଲେ ନିଜେ ଭଲ ସାର ବିନା ସାରରେ ପନିପରିବା ଖାଇବା ତା'ସହିତ ବଗିଚାର ଆମେ ସବୁପ୍ରକାର ଫଳ ଯେମିତି ଲଗାଉଛୁ ଭେଣ୍ଡି ବାଇଗଣ କଲରା ଦୁଡ଼ୁକା ଆଳୁ ଏସବୁ ଇତ୍ୟାଦି ଯେଉଁ ଲଗା ହେଉଛି ଲଗାଇବା ଦ୍ଵାରା ଯେମିତି ଆମର ଫଳ ହେଉଛି ଫଳ ହେବା ପରେ ଆମେ ଆମେ ଖାଉଛନ୍ତି ତାସହିତ ଆମର ଯେତିକି ଅଧିକ ବଳୁଛି ଆମେ ଏଇଠୁ ବଜାରରେ ନେଇକି ବିକ୍ରି କରୁଛନ୍ତି ବିକ୍ରି କରିବା ଦ୍ଵାରା ମୋତେ ବହୁତ ଖୁସି ଲାଗେ ଯେ କିଛି ସେଇଠୁ ପଇସା ହୋଇଯାଏ ଯାଦ୍ଵାରା ଆମେ ଘରର ଖର୍ଚ୍ଚ ସେଥିରେ ହୋଇଯାଏ ପିଲା ଛୁଆଙ୍କୁ ହିଁ ପଢ଼ାଇବା ପାଇଁ କିଛି ସେଇଠୁ ହୋଇଯାଏ ତା ସହିତ ଚାଷ ମିଶିକି ସେଥିପାଇଁ ମୋତେ ବଗିଚା କରିବାକୁ ବହୁତ ଭଲ ଲାଗେ ଯାଦ୍ଵାରା ସେଥିରେ ତ ମୋତେ ଏଇଥିଲାଗି ଅଧିକା ବହୁତ ଭଲ ଲାଗେ ଯେ ବଗିଚା କରିବା ଦ୍ଵାରା ମୁଁ ଯେମିତି ମୋତେ ଅଲଗା କୁଆଡ଼େ ବୁଲା ବୁଲି କରିବାକୁ ବହୁତ ଭଲ ଲାଗେ ନାହିଁ କିନ୍ତୁ ଏ ବଗିଚା ମୁଁ କରିବା ଦିନ ଠୁ ମୋର ସବୁ ଟାଇମ୍ ବଗିଚାରେ ହିଁ ମୁଁ ଦେଇଥାଏ ସକାଳେ ଆଉ ସନ୍ଧ୍ୟାରେ ଏହି ଚାରିଟା ବେଳେ ମୁଁ ବଗିଚାରେ ପାଣି ପକାଇବା ଏସବୁ ମୁଁ ଏମିତିରେ ମୋର ଟାଇମ୍ ସବୁ ସେଥିରେ ଯାଏ ସେଥିପାଇଁ ମୋତେ ବହୁତ ଭଲ ଲାଗେ